ଗାଈ ଗୋଟିଏ ଗୃହପାଳିତ ପଶୁ ମୁଁ ସବୁ ପଶୁମାନଙ୍କଠାରୁ ଗାଈକୁ ବେଶି ଭଲ ପାଏ ସବୁ ଗାଈମାନଙ୍କ ମଧ୍ୟରୁ ଜର୍ସି କ୍ରସ୍କୁ ମୁଁ ବହୁତ ଭଲ ପାଏ କାରଣ ସେ ଆମ ପରିବେଶ ସହିତ ସେ ଖାପ ଖୁଆଇ ଚଳିପାରେ ତା'ର ବଞ୍ଚିବାର କ୍ଷମତା ସବୁ ଗାଈମାନଙ୍କ ଠାରୁ ଅଧିକ ଏବଂ ଜୀବିକା ଅର୍ଜନରେ ଦେଖିବାକୁ ଗଲେ ସେ ଅଧିକ କ୍ଷୀର ଦେଇଥାଏ ଯାହାଦ୍ୱାରା ଆମ ଜୀବିକା ଅର୍ଜନରେ ତଥା ଆମେ ବହୁ ଟଙ୍କା ଉପାର୍ଜନ କରିପାରିଥାଉ ତା'ର କମ୍ ଖର୍ଚ୍ଚ ହୋଇଥାଏ କମ୍ ଖର୍ଚ୍ଚ ଅର୍ଥାତ୍ ସେ ରୋଗାକ୍ରାନ୍ତ ପ୍ରାୟତଃ ହୁଏ ନାହିଁ ତେଣୁ ଆମର କମ୍ ଖର୍ଚ୍ଚ ହୋଇଥାଏ ଆମେ ଯଦି ସୁସ୍ଥ ପଶୁର କିଛି ଲକ୍ଷଣ ଜାଣିବାକୁ ଚାହୁଁଛନ୍ତି ତେବେ ସେ ଜଣା ଏହିପରି ପରିସ୍ଥିତିରୁ ଜଣାପଡ଼େ ଯେ ପଶୁଟି ସୁସ୍ଥ ଅଛି ସେ ଖାଦ୍ୟ ଠିକ୍ ଭାବେ ଖାଉଥିବ ପାଣି ଠିକ୍ ଭାବେ ପିଉଥିବ ନଡ଼ା ଏବଂ ଘାସର ଠିକ୍ ଭାବେ ଖାଉଥିବ ଏବଂ ଏସବୁର ପରାମର୍ଶ ନେବାପାଇଁ ମୁଁ ପଶୁର ଡକ୍ଟରଙ୍କୁ ଉପଯୁକ୍ତ ମନେକରିବି